ସାମ୍ପ୍ରତିକ ବର୍ଷ ଗୁଡ଼ିକର ପର୍ଯ୍ୟଟନ ବୃଦ୍ଧି ପାଇଛି ଆମର ଏହି ଜାଗାରେ ଅଧିକ ମାତ୍ରାରେ ଲୋକ ବୃଦ୍ଧି ପାଇଛନ୍ତି ପର୍ଯ୍ୟଟକ ଆସୁଛନ୍ତି ଓ ଆନନ୍ଦ ହେଉଛନ୍ତି ଯାହାକି ମନ୍ଦିର ଆଉ ୱାଟର୍ ଫଲ୍ ଆଉ କିଛି କିଛି ବିଭିନ୍ନ ଜାଗା ପିକନିକ୍ ପାର୍କ ଆଉ ରୋଷେଇ କରିକି ଖାଇକି ରହିକି ଯାଉଛନ୍ତି ସେମାନଙ୍କୁ ବହୁତ ଭଲ ଲାଗୁଛି ଯେ ଏଇ ଜାଗା ଆହୁରି ଆକର୍ଷଣ ହୋଇଛି ଯେମିତି ପାହାଡ଼ ପର୍ବତ ଗଛ ପତ୍ର ରହିଛି ଏହିଠାରେ ବହୁତ ଭଲ ଲାଗୁଛି